ରୋହି ମାଛ ଆମକୁ ବହୁତ ମତେ ପସନ୍ଦ ଲାଗେ ଖାଇବାକୁ ବହୁତ ବି ଭଲ ଲାଗେ ମତେ

ମାଛ ବି ଘର ବି ଆମର ସମସ୍ତେ ମାଛ ଖାଇବାକୁ ବହୁତ ବି ପସନ୍ଦ କରନ୍ତି ଆମର ବର୍ତ୍ତମାନ ମାଛ ବି ଆମ ଆମ ଗାଁରେ ମାଛ ବି ବହୁତ ରୋହିମାଛ ମତେ ବହୁତ ବହୁତ ବି ପସନ୍ଦ ଲାଗେ ମତେ ଆମର ରୋହି ମାଛର ବହୁତ ମତେ ବହୁତ ବି ଟେଷ୍ଟ୍ ଲାଗେ ମତେ